ଆମର ଯେଉଁ ଧାନ ଚାଷ ହେଉଛି ସେଥିରେ ଏବେ ଦେଖା ହେଉଛି କି ପାଣି ପାଗ ଆମର ଜଳବାୟୁ ପରିବର୍ତ୍ତନ ଯୋଗୁ ସେଥିରେ ପାଣି ପାଗ ଯେଉଁ ଠିକ୍ ସମୟରେ ବର୍ଷା ହେବା କଥା ଇଏ ହେଉନି ଏବଂ ଯଦି ବି ବର୍ଷା ହେଇକି ଠିକ୍ସେ ଟିକେ ମୋର ଧାନ ଫସଲ ଅମଳ ହେବା ପାଖା ପାଖି ହେଇଯାଉଛେ ସେ ସମୟରେ ବି ଦେଖା ହେଉଛି ରୋଗ ପୋକ ଆମର ଯେପରିକି ଚକଡ଼ା ପୋକ ମାଡ଼ିକି ଧାନ ନଷ୍ଟ କରିଦେଉଛନ୍ତି ଯାହା ଦ୍ଵାରା ଆମର ବହୁତ ଫସଲ ନଷ୍ଟ ହେଉଛି ଏବଂ ବର୍ଷ କର ପରିଶ୍ରମ ପାଖାପାଖି ନଷ୍ଟ ହୋଇଯାଉଛି ଲୋକଙ୍କର ତେଣୁ ଆମର ଆଉ ଲୋକଙ୍କୁ ସରକାରଙ୍କୁ ଇଏ ବାବଦରେ ଟିକେ ଅଧିକ ସଚେତନ କରାଇବାର ଆବଶ୍ୟକ ଅଛି ଲୋକଙ୍କୁ ଏବଂ ଏହା ବାବଦରେ ବହୁତ କିଛି ପଦକ୍ଷେପ ନେବାର ଆବଶ୍ୟକତା ଅଛି ଆଉ ଲୋକ ଯଦି ଏଭଳି ପ୍ରତିବର୍ଷ ହେବ ତେଣୁ ଲୋକ ଚାଷରୁ ମନ ଉଠିଯିବ ତେଣୁ ଲୋକଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବା ଆବଶ୍ୟକ ଅଛି